ହଁ ଆମ ଗ୍ରାମୀଣ ସମୁଦାୟର ନୃତ୍ୟ ଶିଳ୍ପୀମାନେ ବହୁତ ଆହ୍ୱାନର ସମ୍ମୁଖୀନ ହୁଅନ୍ତି ଯେପରିକି ସମ୍ବଳ ଆପଣମାନେ ସାଧାରଣତଃ ଜାଣିଥିବେ ଯେ ଗାଁ ଗାଉଁଲିର ଲୋକମାନଙ୍କ ପାଖରେ ସେତେ ପରିମାଣର ସମ୍ବଳ ନଥାଏ ଯଦ୍ଦ୍ୱାରା କି ସେମାନେ ସେମାନଙ୍କର ପିଲାମାନଙ୍କୁ ନୃତ୍ୟ ଶିକ୍ଷା ଦେବା ପାଇଁ ଛାଡ଼ି ନଥାନ୍ତି ସେକେଣ୍ଡରେ ହେଲା ପ୍ରଶିକ୍ଷଣ ନୃତ୍ୟ ଶିକ୍ଷା କରିବା ପାଇଁ ଜଣେ ଉଚିତ୍ ନୃତ୍ୟ ଗୁରୁ ଆବଶ୍ୟକ ଯାହା ଗ୍ରାମୀଣ ଅଞ୍ଚଳରେ ଦେଖିବାକୁ ମିଳିନଥାନ୍ତି ତେଣୁ ତାଙ୍କୁ ଆଣିବା ପାଇଁ ମଧ୍ୟ ପଡ଼ିଥାଏ ଓ ତାଙ୍କ ପାଇଁ କିଛି ପଇସା ଖର୍ଚ୍ଚ କରିବାକୁ ମଧ୍ୟ ପଡ଼ିଥାଏ ଯଦ୍ଦ୍ୱାରା କି ଲୋକ ମାନଙ୍କ ପାଖରେ ସମ୍ବଳ ନାହିଁ ତେଣୁ ସେମାନେ ଏଥିପାଇଁ ସେମାନଙ୍କ ପିଲାମାନଙ୍କୁ ମଧ୍ୟ ଶିଖାଇବାକୁ ଛାଡ଼ୁନାହାନ୍ତି ତୃତୀୟତଃ ସମର୍ଥନ ପରିବାରରେ ଯଦି ସମର୍ଥନ ନଥାଏ ତେଣୁ କୌଣସି ପିଲାମାନେ ମଧ୍ୟ ସେମାନେ ଏହି କ୍ଷେତ୍ରରେ ମନଯୋଗ ଦେଇପାରନ୍ତି ନାହିଁ କାରଣ ଆଗରୁ ଅଛି ଯେ ଗାଁ ଗହଳିର ଲୋକମାନଙ୍କ ମଧ୍ୟରେ ଏକ ଅନ୍ଧବିଶ୍ୱାସ ରହି ଯାଇଛି ଯାହାକି ଆମ ପିଲାମାନେ ନାଚ କଲେ ଏକ ନାଚବାଲି ହୋଇଯିବେ ସେମାନେ ଖରାପ ବାଟକୁ ପଳାଇଲେ ସେମାନେ ଘରର ମାନ ଇଜ୍ଜତକୁ ପକାଇଦେଲେ ଠିକ୍ ସେହି ଅନ୍ଧ ବିଶ୍ୱାସକୁ ଯଦି ଦୂର କରି ଆମେ ସେମାନଙ୍କୁ ସମର୍ଥନ ଦେବା ତେବେ ସେମାନେ ଯାଇ ଆଗକୁ ଯାଇପାରିବେ କିନ୍ତୁ ଗାଁ ଗହଳିର ଲୋକମାନଙ୍କ ମଧ୍ୟରେ ସମର୍ଥନର ସମ୍ବଳର ପ୍ରଶିକ୍ଷଣ ଦେବାର ଅଭାବ ଦେଖା ଦେଇଥିବାରୁ